ହ୍ୟାଲୋ ସ୍ୱସ୍ତି ଟ୍ରାଭେଲ୍ସ ଆଜ୍ଞା ନମସ୍କାର ମୁଁ ରାଜେନ୍ଦ୍ର ଦହ୍ୟାରୁ କହୁଛି ଆଜ୍ଞା ମୋର ବାପା ମା ବଲାଙ୍ଗୀରରେ ରହୁଛନ୍ତି ତାଙ୍କର ଏକ ଗାଡ଼ି ଆପଣଙ୍କ ଟ୍ରାଭେଲ୍ସରୁ ଦରକାର କରୁଛନ୍ତି ଏଇଠିକୁ ଆସିବା ପାଇଁ ସେଥିପାଇଁ ତାଙ୍କର ସହିତ ଯୋଗାଯୋଗ କରିବା ପାଇଁ ମୁଁ ଆପଣଙ୍କୁ ନମ୍ବର ମଧ୍ୟ ଦେଇଦଉଛି ନମ୍ବରଟି ହେଲା ନଅ ସାତ ସାତ ସାତ ଚାରି ଦୁଇ ଚାରି ଦୁଇ ସାତ ଏକ ଗାଡ଼ିଟିକୁ ଏଠାରେ ପହଞ୍ଚିବା ପାଇଁ କେତେ ସମୟ ଲାଗିବ ଏବଂ କେତେ ଭଡ଼ା ପଡ଼ିବ ସେହି ବିଷୟରେ ଟିକେ କହିବେ କି